ମୁଁ ଦୁଇଦିନ ତଳେ ବଜାର ଯାଇଥିଲି ସେଠାରୁ ମୁଁ ଘରର ଜିନିଷ ରଖିବାକୁ କିଛି ପ୍ଲାଷ୍ଟିକ କଣ୍ଟେନର ଗୁଡ଼ା କିଣିକି ଆଣିଥିଲି ସେଗୁଡ଼ିକ ହେଉଛି ପଇସା ଟିକେ ବେଶି ନେଇଯାଇଥିଲା ଆଉ ଜିନିଷ ବି ବେଶି ରହିପାରୁନି ସେଥିରେ ମୁଁ ଗୋଟିଏ ଥର ଧୋଇଥିବାରୁ ସେଥିରୁ ରଙ୍ଗ ମଧ୍ୟ ଛାଡ଼ିଯାଉଛି ଏବଂ ହାତରୁ ପଡ଼ି ଭାଙ୍ଗି ଫାଟି ବି ଗଲାଣି ତ ମୁଁ ଯଦି ଆଉ ମାର୍କେଟ ଯିବି ସେମିତି ଜିନିଷ ଆଉ କେତେବେଳେ କିଣିକି ଆଣିବିନି